ମୁଁ ଆଗୁରୁ ଗାଈ ରଖିଥିଲି ଆଉ ଦୁଇ'ଟା ବଳଦ ରଖିଥିଲି ଆଉ ଗାଈ ଜନ୍ମ କଲେ କ୍ଷୀର ଦେଉଥିଲା ମୁଁ ବାଛୁରୀକୁ ବହୁତ ଭଲପାଏ ତା ନାଁ ବଉଳା ବାଛୁରୀ ଦେଇଥିଲି ବଉଳା ବୋଲି ଡ଼ାକିଲେ ସେ ଦୌଡ଼ି ଆସେ ମୋ ପାଖକୁ ମୁଁ ତା'କୁ ଖାଇବାକୁ ଦିଏ ପେଜ ତୋରାଣି ଭାତ ଯାହା ହୁଏ ସବୁ ଖାଏ କୁଣ୍ଡା ଚୋକଡ଼ ସବୁ ଖାଇବାକୁ ଦିଏ ଆଉ ଗୁହାଳ ପଛେଇ ତା କୁଟା କୁଟା ଆଣି ପକେଇ ଘାସ ପକାଏ ଆଉ ତା'କୁ ଟିକେ ମୋ ମନ ହେଲା ଆଉଁଶିଫାଉଁଶି ଦିଏ ସବୁ କରେ ମୁଁ ଭାରି ଭଲ ପାଏ ଗୋରୁଙ୍କୁ ସେ ବି ମୋତେ ଭଲ ପାଏ ଆସିକରି ମୋ ବାଛୁରୀ ମୋତେ ଚାଟି ପକେଇବ ଆଉଁଶି ସେ ପକେଇକି ମୁଁ ତା'କୁ ବହୁତ ଭଲ ପାଏ ମୋ ବାଛୁରୀ